ମୁଁ ଅନଲାଇନ୍ରେ ଏକ ସ୍ମାର୍ଟ ୱାଚ୍ ଅର୍ଡ଼ର୍ କରିଥିଲି ତ ଯେଉଁ ୱେବସାଇଟ୍ରେ ମୁଁ ଅର୍ଡ଼ର୍ କରିଥିଲି ବା ଯେଉଁ ଥ୍ରୁରୁ ମୁଁ ଅର୍ଡ଼ର୍ କରିଥିଲି ମୁଁ ଜାଣିବାକୁ ପାଇଲି ଯେ ସେଠାରେ ବେଶୀ ଟଙ୍କା ନେଉଛନ୍ତି ଏବଂ ଯଦି ଆମେ ସାଧା କିଣିବା ବା ଅନ୍ୟ ୱେବସାଇଟ୍ରେେ ଯଦି ନେବା ତ ସେଇ ସ୍ମାର୍ଟ ୱାଚ୍ଟା ସେଇ ସ୍ମାର୍ଟ ୱାଚ୍ଟା କମ୍ ଦାମ୍ରେ ମିଲୁଛି ତ ମୁଁ ପ୍ରଥମେ କେମିତି ମୁଁ ଭାବିଲି କି ମୁଁ ପ୍ରଥମେ କ'ଣ କରିପାରିବି କାହିଁକି ନା ସେଠାରେ ବେଶୀ ଟଙ୍କା ନେଉଥିଲା ସେଠାରେ ଶହେ ଟଙ୍କା ଅଧିକ ନେଉଥିଲା ଏବଂ ଅନ୍ୟ ବିଷୟରେ କମ୍ ଟଙ୍କା ନେଉଥିଲା ତ ମୁଁ ଏହା ଭାବି ପୂର୍ବେ ଏହାକୁ ବାତିଲ୍ କରିବା ପାଇଁ ମୁଁ ହେଡ଼୍ ଅଫିସ୍କୁ ପହଞ୍ଚି ଯାଇଥିଲି ତ ସେଠାରେଁ କହିଲି ଏମିତି ଏମିତି କଥା ତ ସେମାନେ ବି ବହୁତ ନିଜକୁ ସର୍ମନ୍ଦିକି ମେହସୁସ୍ କଲେ ବା ସେ ନିଜକୁ ଭଲ ମନେ କଲେ ନାହିଁ କାହିଁକିନା ଏମିତି ଭୁଲ୍ ଦ୍ୱାରା ସେଇମାନେ ଅନେକଗୁଡ଼ିଏ ତା'ର୍ ମାନେ ଟଙ୍କା ପଇସା ଯାହା ବି କମଉଛନ୍ତି ତାହା ମଧ୍ୟ କମିଯାଇଥାଏ ସେଥିପାଇଁ ସେମାନଙ୍କୁ ମୁଁ କହିଲି କି ଏମିତି ସେମିତି କଥା ତ ସାର୍ ମୋର ଆବେଦନ ଗ୍ରହଣ କରନ୍ତୁ କହିବାରୁ ସେମାନେ ମୁଁ ଆବେଦନ ଗ୍ରହଣ କଲେ ଏବଂ ସେମାନେ ମୋତେ ନିଜେ ଆଣିକି ଗୋଟେ ଚେୟାର୍ ଦେଲେ ମୁଁ ବସିଲି ଚାହା ପାଣିର ବ୍ୟବସ୍ଥା ମଧ୍ୟ କରିଥିଲେ ଏବଂ ଫଲତଃ ସେ ଅର୍ଡ଼ର୍କୁ ମଧ୍ୟ କମ୍ ଦାମ୍ରେ ମୁଁ ଆଣିକି ଆସିଥିଲି